ମୁଁ ମୁଁ ଖ୍ରୀଷ୍ଟିୟାନ ଝିଅ ଆଉ ମୁଁ ଖ୍ରୀଷ୍ଟିୟନ ଧର୍ମ ଗ୍ରହଣ କରିଛି ଆଉ ମୁଁ ଯୀଶୁଙ୍କୁ ସେବା କରେ ଯେ ଖ୍ରୀଷ୍ଟିୟଆନ ଧର୍ମରେ ବିଭିନ୍ନ ପ୍ରକାର ତାର ନିୟମ ଯାକ ରହିଛି ଆଉ ସେ ନିୟମକୁ ଯାକ ଆମେ ପାଳୁ ଆଉ ବାତିଷ୍ମ ହେଉଛି ଖ୍ରୀଷ୍ଟିୟଆନ ଧର୍ମର ଗୋଟେ ମୁଖ୍ୟ ବିଷୟ ତ ଖ୍ରୀଷ୍ଟିୟଆନ ଧର୍ମ ଯେଉଁମାନେ ଗ୍ରହଣ କରିଛନ୍ତି ନିଶ୍ଚୟ ସେମାନେ ସମସ୍ତେ ବାତିଷ୍ମ ନେବେ ଆଉ ଏଇଟା ଈଶ୍ୱରଙ୍କର ଗୋଟେ ମୁଖ୍ୟ ଆଜ୍ଞା ବୋଲି ଆମେ ମାନୁ ଆଉ ଖ୍ରୀଷ୍ଟ ଧର୍ମରେ ଉପବାସ ଓ ପ୍ରାର୍ଥନା ଗୁଡ଼ାକ ରହିଛି ଆଉ ପ୍ରତି ରବିବାର ଦିନ ଆମର ପ୍ରାର୍ଥନା ହୁଏ ଚର୍ଚ୍ଚ ଘରେ ପ୍ରାର୍ଥନା ହୁଏ ଏବଂ ଆମର ବର୍ଷକୁ ଦୁଇଟା ପର୍ବ ଅଛି ଯେଉଁଟାକି ଆମେ ଜନ୍ମ ପର୍ବ ଯୀଶୁଙ୍କର ଜନ୍ମ ପର୍ବ ଆଉ ଯୀଶୁଙ୍କର ଉତ୍ଥାନ ପର୍ବ ଆଉ ସେ ଦୁଇଟା ପର୍ବକୁ ଆମେ ଧୁମଧାମରେ ଆମେ ପାଳନ କରୁ ଏବଂ ତାଙ୍କର ଆଜ୍ଞାମାନେ ଚାଲିବାଟା ଏଇଟା ଆମମାନଙ୍କର କର୍ତ୍ତବ୍ୟ